ମୁଁ ଜଣେ ଓଡ଼ିଆ ଏବଂ ଓଡ଼ିଆ ଭାଷା ମୋର ହେଉଛି ସର୍ବପ୍ରଥମ ଭାଷା ଆମେ ଓଡ଼ିଶାରେ ଯେକୌଣସି ଜାଗାକୁ ଗଲେ ମଧ୍ୟ ଆମର ଓଡ଼ିଆ ଭାଷା ନିହାତି ଦରକାର କାହିଁକି ନା ଆମର ଏଇଠି ଓଡ଼ିଆ ଭାଷା ହିଁ ସମସ୍ତ ସବୁ ପ୍ରକାର ଜାଗାରେ ଚାଲିଥାଏ ତେଣୁ ଆମେ ଯେଉଁ ଜିଲ୍ଲାକୁ ଗଲେ ମଧ୍ୟ ଆମର ସେଇଠି ଟିକେ ଅବଶ୍ୟ ଭାଷାର ତାରତମ୍ୟ ଥାଏ କାହିଁକି ନା ଭାଷା ଓଡ଼ିଆରେ ଚାଲିଥାଏ କିନ୍ତୁ ଟିକେ ଭାଷାର ଅଲଗା ପ୍ରକାର ଥାଏ ତେଣୁ ତଥାପି ଆମକୁ ଲୋକମାନଙ୍କ ସହିତ ଓଡ଼ିଶାରେ ମିଶିବାକୁ ଗଲେ ଆମକୁ ସର୍ବପ୍ରଥମେ ଓଡ଼ିଆ ଭାଷା ହିଁ କହିବାକୁ ଆମକୁ ପଡ଼ିଥାଏ କାରଣ ଓଡ଼ିଆ ଭାଷା ଆମର ହେଉଛି ମାତୃଭାଷା ଏହା ଆମର ବହୁ ପୁରାତନ କାଳରୁ ଏହା ରହିଆସିଛି ଏଥିରେ ଆମର ଯେଉଁ ବଡ଼ ବଡ଼ ସବୁ କବି ଲେଖକମାନେ ସବୁ ଏହି ଭାଷାକୁ ଆମର ଓଡ଼ିଶାରେ ପ୍ରଚଳନ କରି ଯାଇଛନ୍ତି ଲିପିବଦ୍ଧ ଆକାରରେ କିଛି ପୁସ୍ତକ ମଧ୍ୟ ଲେଖିଯାଇଛନ୍ତି ତାହା ବାବଦରେ ତେଣୁ ଆମେ ସେଇ ଭାଷାକୁ ମାତୃଭାଷା ଭାବରେ ବ୍ୟବହାର କରିଥାଉ ଏହା ଆମ ପାଇଁ ବହୁତ ଉପକାରରେ ଆସୁଛି କାହିଁକି ନା ଆମେ ଯେହେତୁ ଓଡ଼ିଆ ଆମେ ଓଡ଼ିଆ ଭାଷା ହିଁ କହିବା କାରଣ ଆମେ ତାହା କହିଲେ ଆମେ ସବୁ ଲୋକଙ୍କ ସହିତ ସମ୍ପର୍କ ବନେଇପାରିବା କଥାବାର୍ତ୍ତାରେ କହିପାରିବା ଜୀବନଶୈଳୀରେ ଆମର ସବୁ ସବୁଦିନ ଆମର ଏହା ହିଁ ଆବଶ୍ୟକ ତେଣୁକରି ଓଡ଼ିଆ ଭାଷାକୁ ଆମେ ସମ୍ମାନ ଦେଉଥିବା ସବୁବେଳେ ତେଣୁ ଏହା ହେଉଛି ଓଡ଼ିଆ ଭାଷାର ଏକ ବୈଶିଷ୍ଟ୍ୟ କ'ଣ ଯାହାକି ଆମେ ତାକୁ ପ୍ରଚଳନ ହିସାବରେ କରି ଆସୁଛୁ ତେଣୁ ଓଡ଼ିଆ ଭାଷା ଆମ ପାଇଁ ସବୁଦିନ ପାଇଁ ବଢ଼ିଆ ତେଣୁକରି ଏଇ ଓଡ଼ିଆ ଭାଷାକୁ ଆମେ ସବୁବେଳେ ସମ୍ମାନ ବି ଦେଇ ଆସୁଛୁ ଆଉ ଓଡ଼ିଆ ଭାଷାକୁ ଯେଉଁମାନେ ମାନେ ତିଆରି କରିଥିଲେ ସେମାନଙ୍କୁ ମଧ୍ୟ ଆମର ବହୁତ ବହୁତ ଧନ୍ୟବାଦ ତେଣୁ ଓଡ଼ିଆ ଭାଷା ଆମ ପାଇଁ ସବୁଦିନ ଭଲ ତେଣୁ ଆମେ ଏଇ ଓଡ଼ିଆ ଭାଷାରେ ସବୁଦିନ କଥାବାର୍ତ୍ତା କରିବା ଓଡ଼ିଶାରେ ଏହା ସବୁ ଜାଗାରେ ପୋଷଣ ହେଉଅଛି ମଧ୍ୟ ତେଣୁ ଓଡ଼ିଆ ଭାଷା ସବୁଠୁ ଭଲ ବୋଲି ଆମେ ମନେ କରୁଛୁ ତେଣୁ ଏହା ସବୁଦିନ ପାଇଁ ଆମ ପାଇଁ ଆକର୍ଷଣୀୟ ଆମେ ମନେ କରିଆସୁ